ହଁ ଆମ ଅଞ୍ଚଳ ଆମ ଅଞ୍ଚଳ କୁ ଆସିଥିବା ପର୍ଯ୍ୟଟକ ଆକୃଷ୍ଟ କରିବା ପାଇଁ ମୋର କିଛି ପରାମର୍ଶ ଅଛି ଯେ ସେମାନେ ଯେଉଁ ଆସୁଛନ୍ତି ଆମର ତୀର୍ଥ ସ୍ଥାନ ମନ୍ଦିର ପାର୍କ ଏଗୁଡ଼ାକ ଦେଖିବା ପାଇଁ ବହୁତ ଦୂର ଦୁରାନ୍ତରୁ ଆସିଥାନ୍ତି ସେମାନେ ଯେଉଁ ଆସୁଛନ୍ତି ସେମାନଙ୍କର ସୁରକ୍ଷା ପାଇଁ ହିଁ କିଛି ପରାମର୍ଶ ଅଛି ସେମାନେ ଯେମିତି ଗୋଟିଏ ଭଲ ବଡ଼ ବଡ଼ ହୋଟେଲ ଯାକରେ ରହିବେ ଆଉ ତାଙ୍କର ଯେଉଁ ବୁଲିଯିବାରେ କୌଣସି ଅସୁବିଧା ନ ହୁଏ ଭଲ ଲୋକଙ୍କ ସହିତ ଯିବା ଦରକାର ଭଲ ବ୍ୟବହାର ଥିବା ଦରକାର ତାଙ୍କ ସହିତ ତାଙ୍କର ଖାଇବା ପିଇବା ଭଲ ମନ୍ଦ ବୁଝା ସୁଝା କରିବା ପାଇଁ ବି କିଛି ବ୍ୟକ୍ତି ଥିବା ଦରକାର ଯେଉଁଟା କି ସେମାନଙ୍କୁ ଖୁସି ଲାଗିବ ଯେ ସେ ପଟ ବହୁତ ଭଲ ଆହୁରି କହିକି ମାନେ ସେମାନଙ୍କୁ ଆଉ ଟିକେ ଆକୃଷ୍ଟ ଆକର୍ଷଣ କରିବ ଏତିକି